ବାର ଲାଖ୍ ତିନ୍ ହଜାର୍ ଚାଏର୍ଶ ଛପନ୍ ପଇଁଷଠି ଲାଖ୍ ଚାଏର୍ ହଜାର୍ ଦୁଇଶ ବାର ଏକାବନ୍ ଲାଖ୍ ଦୁଇହଜାର ତିନ୍ଶ ବାବନ୍ ଚାଳିଶ୍ ଲାଖ୍ ଆଠ୍ ହଜାର୍ ନଅଶହ ସତାବନ ଅଠାବନ୍ ଲାଖ୍ ପାଞ୍ଚ୍ ହଜାର୍ ଆଠଶହ ସତ୍ଚାଳିଶ୍